ହଁ ମୁଁ ଭାବୁଛି କି ଆମର ସ୍ଥାନୀୟ ଖବର ଗଣମାଧ୍ୟମରେ ପର୍ଯ୍ୟାପ୍ତ କଭରେଜ୍ ପାଉଛି ଏବଂ ପର୍ଯ୍ୟାପ୍ତ ନ୍ୟୁଜ୍ ମଧ୍ୟ ଯୋଗାଣ ହେଉଛି ଯାହା ଫଳରେକି ଆମେ ଆମର ସ୍ଥାନୀୟ ଅଞ୍ଚଳରେ ଘଟୁଥିବା ଛୋଟ ବଡ଼ ଘଟଣାବଳୀ ସମ୍ବନ୍ଧରେ ଜାଣିପାରୁଛୁ ନ୍ୟୁଜ୍ ମିଡ଼ିଆରେ ଏମିତି ବି ଅନେକ ଜିନିଷ ରହିଯାଉଛି ଯାହା ଯେମିତିକି ଆମର ପୁରୁଣାକାଳିଆ ଜିନିଷ ସବୁ ଯାହା ମାନେ କମାର ଯେଉଁ ତା'ର ମାଠିଆ ଗଢ଼ୁଛି ତାହାର ଗଢ଼ିବା ପ୍ରଣାଳୀ ଗଢ଼ିବା ଶୈଳୀ ଏବଂ କିଭଳି ସେ ମାଠିଆଟି ଏତେ ସୁନ୍ଦର ଭାବରେ ଗଢ଼ୁଛି ଏଭଳି ଜିନିଷ ଆମର ନ୍ୟୁଜ୍ ଚ୍ୟାନେଲ୍ରେ ହଜି ଯାଉଛି ଯାହା ଫଳରେକି ସେମାନଙ୍କ ଦ୍ଵାରା କଳା ସେମାନେ ଆମ ଓଡ଼ିଶାବାସୀମାନଙ୍କ ନିକଟରେ ଆଣିବାରେ ଟିକିଏ ଅସୁବିଧା ହେଉଛି ତଥାପି ସବୁ ଠିକ୍ ଅଛି